ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦ ହେଲା ପାଣି ପାଣି ଆମ ଏରିଆରେ ନାହିଁ ଆମେ ହଉଛୁ ଉଚ୍ଚା ସ୍ଥାନ ପାହାଡ଼ିଆ ଅଞ୍ଚଳର ଲୋକ ସେଥିମଧ୍ୟରୁ ସରକାର ଏଇଠି ଆମକୁ ପାଣି ପାଇଁ କିଛି ବ୍ୟବସ୍ଥା କରିଛନ୍ତି ଯାହା ଫଳରେ ଗୋଟିଏ ଫ୍ୟାକ୍ଟ୍ରି ତିଆରିଛନ୍ତି ସେତିକିରେ ଅନେକ ଗାଁର ଲୋକ କର୍ମ ଧନ୍ଦା କରି ତାଙ୍କର ଜୀବନ ଯାପନ କରି ପେଟ ପୋଷୁଛନ୍ତି ଆଉ ସେ ପାଣି ଆମେ ଆମ ପାଖରେ ବି ଆମେ କିଣିକି ପିଇବା ପାଇଁ ଇଚ୍ଛୁକ କରୁ କାଁ ପାଣି କିଣିକି ବି ଆମେ ପିଇଥାଉ